ଗ୍ରୀଷ୍ମ ଦିନେ ଯେକୌଣସି ଗଛ ବଞ୍ଚିବାକୁ କଷ୍ଟକର ହୋଇଥାଏ କାରଣ ଗ୍ରୀଷ୍ମ ଦିନରେ ପ୍ରବଳ ଖରା ହୋଇଥାଏ ଖରା ଯୋଗୁଁ ଗଛ ପତ୍ର ଶୁଖି ଯାଇଥାଏ ଏଣୁ ଗଛ ବଞ୍ଚାଇବାକୁ ହେଲେ ଦୁଇ ଥର ପାଣି ଦେବାକୁ ହୁଏ ପାଣି ସିଞ୍ଚନ କରିବାକୁ ସେ ବହୁତ ଯତ୍ନ ନେବାକୁ ପଡ଼ିଥାଏ ଗ୍ରୀଷ୍ମ ଦିନରେ ଗଛ ଗୁଡ଼ିକ ବଞ୍ଚାଇବାକୁ ହେଲେ କିନ୍ତୁ ଶୀତ ଦିନେ ଶୀତ ଦିନେ ଗଛ ବଞ୍ଚାଇବାକୁ ହେଲେ ବେଶୀ କଷ୍ଟ କରିବାକୁ ପଡ଼ିନଥାଏ କାରଣ ଶୀତ ଦିନରେ ଗୋଟିଏ ଥର ପାଣି ଦେଲେ ହୋଇଯାଇଥାଏ ଶୀତ ଯୋଗୁଁ ସବୁ ଫଳ ଫୁଲ ବହୁତ ଭଲ ଭାବ ହୋଇଥାଏ କବି କଫି ଏବଂ ପନିପରିବା ସବୁ ଜିନିଷ ଶୀତ ଦିନରେ ବହୁତ ଭଲ ଭାବରେ ହୋଇଥାଏ ଗୋଟିଏ ଗୋଟିଏ ଥର ପାଣି ଦେଲେ ମଧ୍ୟ ତେ ବହୁତ ଭଲ ଗଛ ହୋଇଥାଏ